ଆଜିର ଦୁନିଆରେ ଓଡ଼ିଆ ଭାଷାର ବକ୍ତାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେଉଁ ଜାଗାରେ ଓଡ଼ିଆ ବକ୍ତା ମାନେ ଭାଷଣ ଦେଉଛନ୍ତି ସେଠାରେ ଲୋକମାନେ ଶୁଣିବାକୁ ଆଗ୍ରହ ଦେଖାଉନାହାନ୍ତି କିନ୍ତୁ ପାଶ୍ଚାତ୍ୟ ଦେଶର ଭାଷାରେ ଭାଷଣ ଦେଉଥିଲା ବେଳେ ଲୋକମାନେ ଆଗ୍ରହର ସହିତ ଶୁଣୁଛନ୍ତି ଲୋକେ ପାଶ୍ଚାତ୍ୟ ଭାଷା ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି ଏବଂ ଓଡ଼ିଆ ବକ୍ତାମାନଙ୍କୁ ଅନାଦର କରୁଅଛନ୍ତି